ଆଚ୍ଛା ଶୁଣନ୍ତୁ ଆପଣ ଯେମ୍ତି ଲେଟରେ ଦେବେ ଜିନିଷଟା ବନ୍ଦ କରି ଦେଉନାହାନ୍ତି ଗ୍ୟାସ୍ଟା

ହଁ କାଲି ଏମିତି ଦୁଇ ତିନି ଏମ୍ତି ହେଇଗଲା ତଥାପି ତ ପହଞ୍ଚିବାର ନାହିଁ ଆର ମାସରୁ ତୁମେ ସେମିତି କହିଥିଲ ମାନେ ଆସିବ ଗ୍ୟାସଟା ବୋଲି ସେଥର ବି ପହଁଚି ପାରିଲା ନାଇଁ ତ ଏଥର ବି ଏମିତି କରିବ ନାହିଁ ବୋଲି କ'ଣ ମାନେ ଅଛି ତୁମେ ଏଇଟା ସେଥର ବି ଏମ୍ତି କହିକି କରିଲ ତାଧିଏରେ ତୁମେ ପଇସା ନେଲା ବେଳକୁ ଠିକ୍ ଟାଇମରେ ନେଇକି ପଳୋଉଛ ଆଉ ଯେତେବେଳେ ଜିନିଷଟା ପହଁଚିଲା ତୁମେ ଆଜି କାଲି ପରଦିନ ଏମିତି କହିଦେଉଛ ବନ୍ଦ କରିଦିଅ ଗ୍ୟାସଟା ଆଉ କ'ଣ

ହଁ ତୁମର ଏବେ ମାନେ ତୁମଠୁ ଆଉ ଗ୍ୟାସ ଫ୍ୟାସ ଆମେ ଆଉ କେବେ ନେବୁନୁ ଏବେ ଏଇଟା କାଟି ଦେଇକି ଆମେ ଅଲ୍ଗା ଆଡ଼େ କେଉଁଠି କରିକି ଗ୍ୟାସ ଫ୍ୟାସ ଆଣିବୁ ହଁ ହଉ ହଉ ତାହେଲେ ଆର ଥରକୁ ଠିକ ଟାଇମରେ ରଖିବ ଆଣିବ ମୁଁ ରଖୁଛି